ସାଧାରଣତଃ କେତେ ଗୁଡ଼ିଏ ଗଛ ଅଛି ତା ଭିତରୁ ଗୋଟେ ହେଉଛି ବଉଳ ଗଛ ସେ ଗଛ ବି ତାର ଟିକେ ଯତ୍ନ ନ ନେଲେ ସେ ବଞ୍ଚିବା ବି ବି କଷ୍ଟକର ଆଉ ବିଶେଷ କରି ଗ୍ରୀଷ୍ମ ଦିନ ଗ୍ରୀଷ୍ମ ଦିନ କ'ଣ ହୁଏନା ଅଧିକ ଶୁଷ୍କ ହୁଏ ତେଣୁ ପାଣିର ଆବଶ୍ୟକତା ଅଧିକ ପଡ଼େ ଆମେ ବାରମ୍ବାର ତା' ଦେହରେ ବାରମ୍ବାର ବୋଇଲେ ସକାଳେ ଦେବା ପୁଣି ସନ୍ଧ୍ୟାବେଳେ ବି ପାଣି ଦେବା କାହିଁକିନା ଖରାର ତାପ ଅନୁସାରେ ସେ ଶୀଘ୍ର ତା ମୂଳଟା ଶୁଷ୍କ ହୋଇଯାଏ ସେଥିପାଇଁ ଆମେ ବାରମ୍ବାର ତାକୁ ପାଣି ନଦେଲେ ତେଣୁ ସେ ଗଛ ବଞ୍ଚିବା ବି କଷ୍ଟକର ହୋଇଯିବ ଦ୍ୱିତୀୟତା ହେଉଛି ଶୀତ ଦିନେ ଶୀତଦିନେ ଏତେ ସୂର୍ଯ୍ୟର ଉତ୍ତାପ ଏତେ ନଥାଏ ତେଣୁକରି ଆମର ମାଟିରେ ଯେଉଁ ଉତ୍ତାପ ଦିଆଯାଏ ସେ ଉତ୍ତାପ ଯେଉଁ ଟାଣେ ସେଇଟା ଏତେ ଟାଣିପାରେନି କାରଣ ଉତ୍ତାପଟା ଏତେ ସୂର୍ଯ୍ୟର କିରଣ କିରଣଟା ଏତେ ଟାଣ ହୋଇନଥାଏ ତେଣୁ କରି ବେଶୀ ତେଣୁକରି ପାଣିର ଆବଶ୍ୟକତା ବହୁତ କମ୍ ଥାଏ କିଛିଟି ବି ବେଶୀ ପାଣି ନଦେଲେ ବି ଚଳିବ କାହିଁକି ନା ଦିନକୁ ଥରେ ପାଣି ଦେଲେ ଗଛ ବି ସତେଜ ରହିବ କାରଣ ସେତେବେଳେ ମୌସମଟା ବି ଭଲ ଥାଏ ଶୀତ ଦିନର ମୌସମଟା ଗଛ ବି ଏତେ ପାଣିର ଆବଶ୍ୟକତା ମନେ ପଡ଼େ ନାହିଁ